ଯୁବପିଢ଼ି ସମ୍ମୁଖୀନ ହେଉଥିବା ବଢ଼ୁଥିବା ରୋଗ ବିଷୟରେ ବହୁତ କିଛି କହିବାର ଅଛି ସେହି ରୋଗ ଗୋଟେ ସେହି ରୋଗ ଯାହାକି ବାହାରର ଫାଷ୍ଟଫୁଡ଼୍ ଏବଂ ତେଲ ମସଲା ଆମିଷ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଖାଇବା ଦ୍ୱାରା ହୃଧ ରୋଗ ହୋଇଥାଏ ଏବଂ ଅଧିକ ସମୟ ଥଣ୍ଡାରେ ବୁଲିବା ଦ୍ୱାରା ଥାଇରଏଡ଼୍ ହୋଇଥାଏ ଏବଂ ବହୁତ କିଛି ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ୍ ବି ହୋଇଥାଏ

ପୁରାତନ ଯୁଗର ଲୋକମାନେ ସେସବୁ ବହୁତ କମ୍ ଖାଇଥାନ୍ତି ଯାହାଫଳରେ କି ସେମାନଙ୍କୁ କିଛି ସେମାନଙ୍କର ଏମିତି ରୋଗର ସମ୍ମୁଖୀନ ହେବାକୁ ପଡ଼ୁନଥିଲା ଏବେର ନୂତନ ପିଢ଼ି ଯୋଗୁଁ ବହୁତ କିଛି କ୍ଷତିପୂରଣ ହୋଇଥାଏ ଏବଂ ଏହା ରୋଗରେ ବି ପରିଣତ ହୋଇଥାଏ ଯାହା ଖାଇବା ଯାହା ତେଲ ମସଲା ଖାଇବା ଦ୍ୱାରା ଏବଂ ବାହାରୁ ବୁଲିବା ଦ୍ୱାରା ଯେମିତିକି ପାଟି କର୍କଟ ରୋଗ ଏବଂ ହୃଦ ରୋଗ ଏବଂ ଥାଇରଏଡ଼୍ ଏବଂ କୋଲେଷ୍ଟ୍ରୋଲ୍ ଏମିତିକି ବହୁତ କିଛି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ ଭବିଷ୍ୟତରେ ବହୁତ କିଛି କ୍ଷତିପୂରଣ ବି ହୋଇଥାଏ ଏବଂ ଯେମିତିକି ଡ଼ାଇବେଟିସ୍ ଏବଂ ଏବଂ ଥାଇରଏଡ଼୍ ଏମିତିକି ବହୁତ କିଛି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ ସେହି ରୋଗ ବହୁତ କିଛି କ୍ଷତି ବି କରିଦେଇ ଥାଏ ଏବଂ ଜୀବନ ମଣିଷ ଜୀବନ ବଞ୍ଚିବା ବି ବହୁତ ମୁସ୍କିଲ୍ ହୋଇଯାଇଥାଏ ଏହି ରୋଗ ଚାରିଆଡ଼େ ବ୍ୟାପି ଥାଏ ଏବଂ ତେଲ ମସଲା ଖାଇ ତେଲ ମସଲା ଦ୍ରବ୍ୟ ଟିକେ କମ୍ ଖାଇଲେ ତେଲ ମସଲା ଦ୍ରବ୍ୟ କମ୍ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ଏବଂ ଭଲ ରହିଥାଏ ଏ କିନ୍ତୁ ଏବେର ଯୁବପିଢ଼ି ବହୁତ କିଛି ରୋଗର ସମ୍ମୁଖୀନ ହେବାକୁ ପଡ଼ୁଛି ସେମାନେ ବହୁତ କିଛି ତେଲ ମସଲା ଏବଂ ବହୁତ କିଛି ଥଣ୍ଡା ଜାତୀୟ ଥଣ୍ଡା ଜାତୀୟ ଖାଦ୍ୟ ଖାଇଥାନ୍ତି ଯାହାଫଳରେ କି ଥାଇରଏଡ଼ ହୋଇଥାଏ ଏମିତିକି ବହୁତ କିଛି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ